ହଁ ମୁଁ ଏବେ ଗୋଟିଏ ଆମର ଜଗନ୍ନାଥ ବସ୍ତ୍ରାଳୟରୁ ମୋ ନାତି ପାଇଁ ଗୋଟାଏ ଜିନ୍ସ ପ୍ୟାଣ୍ଟ ଆଣିଥିଲି ହଁ ସେଇଟା ଭଲ ପଡ଼ିଲା ପଇସା ବି ଠିକ୍ ଠାକ୍ କମ୍ ନହେଲେ ବି ଚଳଣୀୟ ରେଟ୍ ନେଇଛି ରେଟ୍କୁ ପସନ୍ଦ ହେଉଛି ଜିନିଷ ଜିନ୍ସ ପ୍ୟାଣ୍ଟଟି କ'ଣ କହିଲା ତ କେଉଁ କମ୍ପାନୀର ହଁ ସେଇଟା କ'ଣ କିଲର୍ ଜିନ୍ସ ସତରଶହ ଅଠରଶହ ଟଙ୍କା ନେଇଛି ପିଲାଳିଆ ପିନ୍ଧିବା କଥା ସିଏ ପିନ୍ଧୁଛନ୍ତି ତିନିହଜାର ପାଞ୍ଚହଜାରିଆ ମୁଁ ଏଇ ସତରଶହ ଅଠରଶହ ଟଙ୍କିଆ ପ୍ୟାଣ୍ଟଟେ ଆଣିଛି ମୋ ନାତିର ବି ପସନ୍ଦ ହେଉଛି ପୁଅ ବୋହୁଙ୍କର ବି ପସନ୍ଦ ହେଉଛି ହଁ କମ୍ ପଇସାକୁ ଜିନିଷ ବି ଠିକ୍ ଅଛି ହଁ ଶସ୍ତା ସୁନ୍ଦର ମଜବୁତ ହଁ ଏଇଟା ଭଲ ହେଇଛି ଆଉ ଜିନ୍ସ ପ୍ୟାଣ୍ଟଟି ଭଲ ପଡ଼ିଲା ତାକୁ ପିନ୍ଧିଲାଣି ଧୁଆ ଧୁଇ ବି କଲାଣି ରଙ୍ଗ ଧୋଉନି କଳା ପ୍ୟାଣ୍ଟରୁ ସମସ୍ତେ କୁହନ୍ତି ରଙ୍ଗ ଧୋଇଯାଏ ହେଲେ ପିଲାଟା ପିନ୍ଧିଲାଣି ଦୁଇ ଚାରିଥର ଧୁଆ ଧୁଇ ବି କଲାଣି କାହିଁ ରଙ୍ଗ ଧୋଇଲାନି ଯାହା ହଉ ପ୍ୟାଣ୍ଟଟି ମୋର ଭଲ ପଡ଼ିଗଲା